ବିଶେଷ କରି ଆମମାନଙ୍କର ଓଡ଼ିଶାରେ ଅନେକ ପ୍ରକାର ଆଉ ନାଚ ସଂସ୍କୃତି ରହିଅଛି ସେଥିମଧ୍ୟରୁ ଆଉ କୋରାପୁଟରେ ଗୋଟିଏ ସଂସ୍କୃତି ରହିଅଛି ଯାହାକି ପରମ୍ପରା ରୀତି ଅନୁସାରେ ଆଜି ଯାଇଁ ଚାଲିକି ଆସୁଅଛି ଯେଉଁଟାକି ଆମେ ମାନେ ଦେଖୁ ବା ଜାଣିଅଛୁ ତାକୁ ଢେମସା ବୋଲିକି ଆଉ କୁହନ୍ତି ଏହା ଏକ ଦେଖିବା ପାଇଁ ଗୋଟିଏ ଅତି ସୁନ୍ଦର ବିଷୟ ଏବଂ ଓଡ଼ିଶାର କୋରାପୁଟର ଏକ ଗୌରବ ବିଷୟ ପୁଣି ଏଇ ନୃତ୍ୟ ଦେଖିବା ପାଇଁ ମଧ୍ୟ ଏବଂ ନୃତ୍ୟ କରିବା ପାଇଁ ମଧ୍ୟ ଅନେକ ଆଉ ସେମାନେ ଆଗ୍ରହୀ ଅଟନ୍ତି ପୁଣି ଏଇଟା ଓଡ଼ିଶା ପାଇଁ ଗୋଟେ ପ୍ରସିଦ୍ଧ ବିଷୟ ମଧ୍ୟ ଆମମାନଙ୍କର କୋରାପୁଟ ପାଇଁ ରହିଅଛି